ମୁଁ ବିଭିନ୍ନ ପ୍ରକାର ଗଛ ଲଗାଇବା ପାଇଁ ବିଭିନ୍ନ ପ୍ରକାର ପ୍ରଦର୍ଶନୀ ମେଳା ଯେମିତିକି ଯେଉଁଠିକି କୃଷକ ଜାତୀୟ ପ୍ରଦର୍ଶନୀ ମେଳା ହୋଇଥାଏ ସେହି ସବୁ ସ୍ଥାନକୁ ମୁଁ ବୁଲାବୁଲି କରିଥାଏ ତାସହିତ ବିଭିନ୍ନ ପ୍ରକାର ୟୁଟ୍ୟୁବ ପ୍ରୋଗ୍ରାମ ମଧ୍ୟ ଦେଖିଥାଏ ଟିଭିରେ ଦେଉଥିବା କୃଷି ପ୍ରୋଗ୍ରାମ ମଧ୍ୟ ମୁଁ ଦେଖିଥାଏ କିଷାନ ଫାଉଣ୍ଡେସନର ମୁଁହିଁ ସହାୟତା ନେଇଥାଏଁ ଆଉ ଯେଉଁଠିକି ଭଲ ଆଉ ହର୍ଟିକଲଚର ଅଫିସର ସହିତ ମଧ୍ୟ କଥା ହୋଇଥାଏଁ କଥା ହୋଇକି ଯେମିତିକି ଭଲ ଗଛ ଭଲ ଫୁଲ ଫଳ ଗଛ ଲଗାଇହେବ ସେମାନଙ୍କ ପରାମର୍ଶକ୍ରମେ ମୁଁ ବିଭିନ୍ନ ପ୍ରକାର ଗଛ ଆଣିକି ଲଗାଇଥାଏଁ ଆଉ ଯେଉଁ କୃଷି ମେଳା ବୁଲିଲେ ମୁଁ ବିଭିନ୍ନ ପ୍ରକାର ବାହାରୁ ଦେଶର ଫଳ ମୂଳ ଏସବୁ ମଧ୍ୟ ଜାଣିପାରିଥାଏ ସେଇ ଗଛକୁ ଆଣି ମୋ ବାଡ଼ି ବଗିଚାରେ ମଧ୍ୟ ଲଗାଇଥାଏ